ଯେତେବେଳେ ମୁଁ ଅନ୍ୟ କାହାକୁ ତାଙ୍କର ନିଜ ବଗିଚାରେ ସାହାଯ୍ୟ କରିବାକୁ ଯାଇଥିଲି ସେ ତାଙ୍କ ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଉଥିଲେ ମୁଁ ସେତେବେଳେ ତାହାକୁ ସାହାଯ୍ୟ କରିବାରେ ଲାଗିଲି ମୋର ଫୁଲ ଗଛ ଏବଂ ବଗିଚା ତିଆରି କରିବା ପାଇଁ ଭଲ ଲାଗେ ତାଙ୍କ ପାଖରେ ଥିବା ବିଭିନ୍ନ ପ୍ରକାରର ଗଛ ଥିଲା ତାହା ମଧ୍ୟ କିଛି ଗଛରେ କୀଟନାଶକ ଆଶଙ୍କା ମଧ୍ୟ ଥିଲା କାହିଁକିନା ସେ ସମୟରେ ଶୀତ ଋତୁ ଥିଲା ଏହି କୀଟନାଶକ ସଂକ୍ରାମଣରୁ ଗଛକୁ ରକ୍ଷା କରିବା ପାଇଁ ଗୋଟିଏ ପ୍ରକାରର ଔଷଧ ନିଜେ ତିଆରି କରି ଥିବା ଔଷଧ କିପରି ବନେଇବ ତାକୁ ଗୋଟିଏ ଟିପ୍ସ ଦେଲି ଯାହା ଥିଲା ନିମ୍ବପତ୍ର କାଠର ଭଷ୍ମ ଗାଈର ଗୋବର ଗୋଟିଏ ପ୍ରକାରର ପାନୀୟ ମିଶ୍ରଣକୁ ଗଛ ଉପରେ ସ୍ପ୍ରେ କରି ଗଲା ତାର ସାତ ଦିନ ଦେଇବାକୁ ପଡ଼ିବ ଏହା ଗଛଗୁଡ଼ିକ କୀଟନାଶକ ସଂକ୍ରାମକ ଏବଂ ଅନ୍ୟ ଜାତୀୟ ପୋକର ଆକ୍ରମଣରେ ଗଛଗୁଡ଼ିକ ସଂକ୍ରାମିତ ହେବାକୁ ପଡ଼ିବ ନାହିଁ ମୋର ଜଣଙ୍କର ସାହାଯ୍ୟ ରେ ଏତିକି ହିଁ ଟିପ୍ସ ମୋର ଦେବାର ଥିଲା